ମୋର ଯେଉଁ ଖାଦ୍ୟଟା ମୁଁ ପ୍ରସ୍ତୁତ କରେ ବିଶେଷ କରି ମାନେ ପଣସ କଠା ଡାଲମାଟା ପୂରା ବଢ଼ିଆକିନି କରେ ଆଉ ମୋର ପଣସ କଠା ଡାଲମାଟା ସମସ୍ତେ ଆମ ସାଙ୍ଗସାଥୀ ହିସାବରେ ଖାଇଲା ଭିତରେ ସମସ୍ତେ ପସନ୍ଦ କରନ୍ତି ବହୁତ ପସନ୍ଦ କରନ୍ତି ସେଥିରେ ବି ମୁଁ ବହୁତ କମ୍ ତେଲ ମସଲା ଦେଇକିନି ବି କରେ ଆଉ ସେଇଟା ତ ପ୍ରଥମେ ମୁଁ ସେ ପଣସ କଠା ଆଳୁ ଆଉ ବିଶେଷ କରି ହରଡ଼ ଡ଼ାଲିରେ ସେଇଟା ବହୁତ ଟେଷ୍ଟ୍ ଆସେ ମସଲା ମସଲି ବି ବହୁତ କମ୍ ଆଉ ସେଇଟା ପ୍ରଥମେ ପଣସ କଠା ଆଳୁ ହେରିକା କାଟିକିନି ସେଥିରେ ଆଉ କିଛି ପଡ଼ିବନି କି ଅଲଗା ଜିନିଷ କିଛି ପଡ଼ିବନି ଓନ୍ଲି ଫର୍ ପଣସ କଠା କଖାରୁ ଯେଉଁ ଆଳୁ ସେଇଟାକୁ ମୁଁ ଆଗେ ଟିକିଏ କଷି ଦେଲା ଭଳିଆ କରେ ତା'ପରେ ସେଇଠୁ ଡାଲି ପକେଇ ତା'କୁ ମାନେ ସିଝିଗଲା ପରେ ତାକୁ ଅଳ୍ପ ଅଳ୍ପ ତେଲ ମସଲାରେ ଯେଉଁଟାକି ଆମର ଡାଲଚିନ୍ ଗୁଜୁରାତି ଲବଙ୍ଗ ଦେଇକିନି ତା' ଏ ଯେଉଁ ଆମର ତେଜପତ୍ର ଦେଇକିନି ଟିକିଏ ଭାଜିଲା ପରେ ତେଲ ପକେଇକିନି ଅଦା ରସୁଣ ହେରିକା ଦେଇକିନି ତା'କୁ ଟିକିଏ କଷିଲା ଭଳିଆ କରିକିନି ତା'କୁ ବଘାରି ଦିଏ ବଘାରି ଦେଲାପରେ ତା'ପରେ ଜିରାଗୁଣ୍ଡ ଲଙ୍କାଗୁଣ୍ଡ ହେରିକା ଟିକିଏ ଦେଲାପରେ ସେଇଟା ବହୁତ ଟେଷ୍ଟ୍ ହୁଏ ଏହି ଟିପ୍ସଟା ଏୟା ହୁଏ